ମୋ ଫାର୍ମର ଆର୍ଥିକ ଉନ୍ନତି ପାଇଁ ଗ୍ରାମ୍ୟ ବ୍ୟାଙ୍କରୁ କିସାନ କ୍ରେଡ଼ିଟ୍ କାର୍ଡ଼ ସାହାଯ୍ୟରେ ଋଣ ଆଣି ନିଜର ଫାର୍ମର ଅଧିକ ଉନ୍ନତ ହୋଇଥାଏ ଏବଂ ମୁଁ ମଧ୍ୟ ଉନ୍ନତଶୀଳ ହୋଇଥାଏ